ମଣିଷ ସବୁବେଳେ ସେମାନଙ୍କ ମୂଳ ସହିତ ସଂଯୋଗ କରିବାକୁ ଚାହେଁ ମୁଁ ବି ସେ ମୂଳ ସହିତ ସଂଯୋଗ କରିବାକୁ ଚାହୁଁଛି କିନ୍ତୁ ମୁଁ ପିଲାବେଳୁ ଶୁଣିଛି ଯେ ଯାହାର ଯେଉଁ ଯେକୌଣସି ବୃତ୍ତି ସେ ଅନୁସାରେ ସେମାନେ ଚାଲନ୍ତି ଯେପରିକି ବାରିକ ବାରିକ ଯେମିତି ତାଙ୍କ ବାପା ଚୁଟିଫୁଟି କାଟିକି ତାଙ୍କର ସବୁ ଶେଭିଂ କରନ୍ତି ତାଙ୍କ ପିଲାମାନେ ସେହି ଟାଇପ୍ର ତାଙ୍କ କାମ ବି କରନ୍ତି ଏପରିକି ଆମର ଯେ କୃଷକ କୃଷି କାମ କରନ୍ତି ତାଙ୍କ ପିଲାମାନେ ବି ସେହି ଟାଇପ୍ର କୃଷି କାମ କରନ୍ତି ଏ ଟାଇପ୍ର ଆମର ବି ସେହି ଟାଇପ୍ର ମୋ ବାପା ବୁଢ଼ାବାପା ଅମଳରୁ ଆମର ବି ପେପର୍ କାମ କରି ଠୁଙ୍ଗା କାମ କରନ୍ତି ଓ ସେମାନେ ବି ତାଙ୍କ ବୁଢ଼ାବାପାଙ୍କ ଅମଳରୁ ପେପର୍ କାମ କରନ୍ତି ଏହିସବୁ ସ୍ମୁତି ମୋ ବାପା ବୁଢ଼ାବାପା ମୋତେ ସବୁ ଜଣାନ୍ତି ଯେ ଯାହାର ଯେଉଁ ବୃତ୍ତି ସିଏ ସେହି ଟାଇପ୍ର ଆଡ଼କୁ କାମ କରନ୍ତି